ହ୍ୟାଲୋ

ଦିଦି ନମସ୍କାର ମୋ ଝିଅ ବାହାଘର ଅଛି ତ ଟିକିଏ ଦରକାର ଥିଲା ଆପଣ ଆପଣଙ୍କ ସିଲେଇ ଟେଲର୍ ଦୋକାନ ନାଁଟା କ'ଣ କହିଲେ ହଁ ହଁ ସେଇଟା କେଉଁ ଜାଗାରେ ଅଛି ଆଜ୍ଞା ଆଜ୍ଞା ଲେହେଙ୍ଗା ବ୍ଲାଉଜ୍ ସିଲେଇ କରିବାର ଥିଲା

ନାଇଁ ନାଇଁ ମ୍ୟାଡ଼ମ୍ ମୋର ବୁଝିବାର ଅଛି ଆପଣ କେତେ ରେଟ୍ କ'ଣ ନେଉଛନ୍ତି ଆଉ ନୂଆ ଡିଜାଇନ୍ ସବୁ କ'ଣ ରଖିଛନ୍ତି ନାଇଁ ଆଉ କଟିଙ୍ଗ୍ ଡିଜାଇନ୍ କିଛି ଜାଣିଛନ୍ତି କି ହଉ କ୍ୟାଟେଲଗ୍ ରଖିଛନ୍ତି ହଉ ହଉ ହାତ ଡିଜାଇନ୍ ବ୍ୟାକ୍ ସାଇଡ୍ ଡିଜାଇନ୍

ନା ନା ମୋର ଝିଅ ଝିଅର ଲେହେଙ୍ଗା ବ୍ଲାଉଜ୍ ବନାଇବା ସହିତ ମୋର ବି ଆଉ ଆଠ ଦଶଟା ବ୍ଲାଉଜ୍ ଅଛି ଯେହେତୁ ମୁଁ କରିପାରୁନି ଟେଲର୍ ଭଲ ମିଳୁନାହାନ୍ତି ସେଥିପାଇଁ ମୁଁ ଖୋଜୁଛି ଗୋଟେ ଭଲ ଟେଲର୍ ଯଦି ଆପଣ ଭଲ ରେଟ୍ରେ ଭଲ ସିଲେଇ କରିକି ଦେଇପାରିବେ ଡିଜାଇନ୍ ଉପରେ ସବୁ ତା'ହେଲେ ମୁଁ ଆପଣଙ୍କ ପାଖରେ ଯାଇ ସେଇଟା ସବୁଗୁଡ଼ାକ କରାଇବି ନାଇଁ ନାଇଁ ଆପଣ ଯେଉଁ ଲେହେଙ୍ଗା ବ୍ଲାଉଜ୍ ଯେତିକି ରେଟ୍ ନେବେ ଆଉ ସାଧା ବ୍ଲାଉଜ୍ଗୁଡ଼ାକ କ'ଣ ସେତିକି ରେଟ୍ ନେବେ ଆଉ ଶାଢ଼ୀର ଫଲ୍ସ୍ ଲଗାଇବା

ଆଉ ଆଉ ଯେଉଁ ଆପଣ ଯେଉଁ ଶାଢ଼ୀରେ କୁନ୍ଦନ ବସାଉଛନ୍ତି କୁନ୍ଦନ ଯେଉଁଟା ମୋତେ ଲେହେଙ୍ଗାରେ ଯେଉଁ ଘେରରେ ଟିକିଏ ଲଟକନଟା ଟିକିଏ ଭଲ କ୍ୱାଲିଟିର ଲଗାଇବେ ଅଧିକା ଅଧିକା ଟିକିଏ ଦାମ୍ର ହଉ ମ୍ୟାଡ଼ମ୍ ଯିବି ମୁଁ ଆପଣଙ୍କ ପାଖକୁ ଆଉ ରହୁଛି ନମସ୍କାର ମ୍ୟାଡ଼ମ୍